କୋରାପୁଟ ଜିଲ୍ଲାରେ ଯେପରିକି ଆମର ଏସ ଏଲ୍ ଏନ୍ ମେଡ଼ିକାଲ୍ କଲେଜ୍ ପୁରା ବହୁତ ସ୍ୱାସ୍ଥ୍ୟ ସେବା ସୁବିଧା ଯେପରିକି ଡାକ୍ତରଖାନା ଯେପରିକି ମେଡ଼ିକାଲ୍ କଲେଜ୍ ବି ଅଛି ସେଇଠି ଯେମିତିକି ଡକ୍ଟରମାନଙ୍କ ବା ଷ୍ଟୁଡ଼େଣ୍ଟ ମାନଙ୍କୁ ଡକ୍ଟର ହେବାକୁ କରନ୍ତି ଏସବୁ ପିଲାମାନେ ବି ସେଇଠି ପାଠ ପଢ଼ିକି ଡକ୍ଟର ଟ୍ରେନିଂ ନେଇକି ଡକ୍ଟର ହେଇଥାନ୍ତି ତ ସେ କୋରାପୁଟ ଜିଲ୍ଲାର ଚିକିତ୍ସା ହେଲା ବହୁତ ଭଲ ଆଉ ତା'ପରେ କୋରାପୁଟ ଜିଲ୍ଲାର ସେଇଠି ଗୋଟେ ପ୍ରାଉଡ଼ ଅଫ୍ ଫିଲ୍ କରିଥାନ୍ତି କୋରାପୁଟ ଲୋକମାନେ ଯେପରିକି କୋରାପୁଟରେ ଗୋଟେ ଏତେ ବଡ଼ ଡାକ୍ଟରଖାନା ଅଛି ଯେପରିକି ମେଡ଼ିକାଲ୍ କଲେଜ୍ ଅଛନ୍ତି ବହୁତ ବାହାର ବାହାର ଲୋକ ବା କୋରାପୁଟର ପିଲାମାନେ ବି ସେଇଠି କଲେଜ୍ରେ ଆଡ଼ମିସନ୍ ନେଇକି ସେଇଠି ଡକ୍ଟର ପାଠ ପଢ଼ୁଛନ୍ତି ତା'ପରେ ଡକ୍ଟର ଟ୍ରେନିଂ ନଉଛନ୍ତି ଯେପରିକି ନର୍ସ ଡକ୍ଟର ଏହି ବିଭିନ୍ନ ପ୍ରକାର ସୁବିଧା ହୋଇନଥାଏ